ବାସନ ଧୋଇବା ପାଇଁ ବିଭିନ୍ନ ପ୍ରକାରର ବାସନ ମଜା ସାବୁନ ଆଉ ଲିକ୍ୱିଡ଼ ଆଉ ସର୍ଫ ଗୁଣ୍ଡ ବ୍ୟବହାର କରିଥାଉ ବାସନ ମାଜିବା ସମୟରେ ବାସନ ମଜା ସାବୁନ ଓ ସର୍ଫ ଗୁଣ୍ଡ ଆଉ ଯଦି ବାସନ ଗୁଡ଼ିକ ବେଶୀ ତେଲିଆ ହୋଇଯାଇଥିବ ମୁଁ ସେହି ସମୟରେ ଲିକ୍ୱିଡ଼ ଆଉ ସର୍ଫ ଆଉ ବାସନ ମଜା ସାବୁନରେ ରଗଡ଼ି ରଗଡ଼ି ମାଜିଥାଉ ତା'ଫଳରେ ତେଲିଆ ଅଂଶ ଗୁଡ଼ିକ ସଫା ହୋଇଯାଇଥାଏ ଯଦି କଳା ବାସନ ଗୁଡ଼ିକ ଥାଏ ତେବେ ତାକୁ ସର୍ଫ ଆଉ ପାଉଁଶକୁ ମିଶାଇ ମାଜିଲେ କଳା ଗୁଡ଼ିକ ଛାଡ଼ିଯାଇଥାଏ ସେଥିପାଇଁ ଆମେ ବାସନ ମାଜିବା ପାଇଁ ଆମେ ସର୍ଫ କିମ୍ବା ଲିକ୍ୱିଡ଼ ବ୍ୟବହାର କରିଥାଉ